ସ୍ୱାସ୍ଥ୍ୟ ସେବା ପାଇଁ ମୁଁ କହିବି ଆମ ଆମ ସ୍ୱାସ୍ଥ୍ୟ ସେବା ଅଧିକା ବହୁତ ଦୂରରେ ରହୁଛି ଆଉ ଯେ ସେଥିପାଇଁ ଆମେ ଯିବା ଆସିବା ପାଇଁ ଟିକେ ଅସୁବିଧା ହେଉଛି ଆଉ ସେଇଠି ବେଡ଼୍ ଫେଡ଼୍ ପୂରା କମ୍ ଅଛି ଆଉ ରୋଗୀମାନଙ୍କୁ ରହିବାପାଇଁ ଅସୁବିଧା ହେଉଛି ଯେହେତୁ ଅଧେ ରୋଗୀମାନେ ତଳେବି ରହନ୍ତି ତେଣୁକରି ମୁଁ ସରକାରଙ୍କୁ ଏତିକି କହିବି ଯେ ଆମ ଅଞ୍ଚଳରେ କି ଆମ ଗାଁ'ରେ ଗୋଟେ ଯଦି ସ୍ୱାସ୍ଥ୍ୟ ସେବା ଖୋଲନ୍ତେ ତେବେ ବହୁତ ସୁବିଧା ହୋଇଥାନ୍ତା ଶିକ୍ଷାଗତ ଏବଂ ଅନ୍ୟ ଶିକ୍ଷା ଏବଂ ପିଲାମାନଙ୍କ ଶିକ୍ଷା ପାଇଁ ବି ହେଲା ଅସୁବିଧା ହଉଛୁ ପିଲା ଯଦି ଗୋଟେ ସ୍କୁଲ୍ ଗାଁ'ରେ ହୁଅନ୍ତା ତେବେ ଭଲ ହୁଅନ୍ତା ଛୋଟ ଛୋଟ ଛୁଆମାନେ ସବୁ ସ୍କୁଲ୍କୁ ବିଲ ରାସ୍ତା ଦେଇ ସେ ଚାଲିକି ଯିବାପାଇଁ ବହୁତ ଅସୁବିଧା ହେଉଛି ଗାଁ'ରେ ଯଦି ଗୋଟିଏ ଶିକ୍ଷା ଶିକ୍ଷାଗତ ସ୍କୁଲ୍ ଖୋଲନ୍ତା ତେବେ ଛୁଆମାନଙ୍କର ବହୁତ ସୁବିଧା ହୁଅନ୍ତା ବିଲ ବାଟରେ ଚାଲିକି ଆଉ ଯାଇ ନଥାନ୍ତେ ଆବଶ୍ୟକୀୟ ଦୃଷ୍ଟିକୋଣରୁ ଦେଖିବାକୁ ହେଲେ ଆମେ ଗାଁରୁ ସହରକୁ ଯିବାପାଇଁ ବହୁତ ଅସୁବିଧା ସମ୍ମୁଖୀନ ହୋଇଥାଏ ଯେପରିକି ରାସ୍ତାଘାଟ ପାଣି କାଦୁଅରେ ବୁଡ଼ି ରହିଥାଏ ଭଲ ରାସ୍ତା ଗୋଟିଏ ନାହିଁ ଯଦି ଆମ ଗାଁରେ ଗୋଟେ ଭଲ କଂକ୍ରିଟ୍ ରାସ୍ତା ହୁଅନ୍ତା ତେବେ ଆମେ ଭଲଭାବରେ ସହରକୁ କିମ୍ବା ସ୍ୱାସ୍ଥ୍ୟ ସେବା ନିମନ୍ତେ କିମ୍ବା ଶିକ୍ଷାଗତଭାବରେ ଆମେ ପିଲାମାନେ କିମ୍ବା ଆମେ ସୁରକ୍ଷିତ ଭାବରେ ଯାଇପାରନ୍ତେ ପାଣି ପାଣି ପାଇଁ ସେମିତି ଖରା ଖରାଦିନରେ ଆମେ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ପାଣି ନଳକୂଅରେ ପାଣି ଆସେନାହିଁ ଯଦି ବସୁଧା ପାଇପ ଲାଇନ୍ରୁ ଆମକୁ ପାଣି ସୁବିଧା କରିଦିଅନ୍ତେ ତେବେ ଆମକୁ ଆଉ ପାଣି ପାଇଁ ଅସୁବିଧା ହେବାକୁ ପଡ଼ିନଥାନ୍ତା ଆମକୁ ପାଣି ସୁବିଧା କରିଦେଲେ ବହୁତ ଭଲ ହୋଇଥାନ୍ତା